ଆମର୍ ଗୁଟେ ସାଙ୍ଗର ଜନ୍ମଦିନ୍ ଅଛେ ଆଉ ସେ ତା'ର୍ ଜନମ୍ ଦିନ୍ ଲାଗି ଆମେ ଗୁଟେ ରେଷ୍ଟୁରାଣ୍ଟ୍ଟେ ବୁକ୍ କରିଛୁଁ ସେଭେନ୍ ଏଭଏମ୍ ଗୁଟେ ରେଷ୍ଟୁରାଣ୍ଟ୍ ଏ ଆଉ ସେ ରେଷ୍ଟୁରାଣ୍ଟ୍ରେ ଆମେ ଦଶ୍ ବାର୍ଟା ପିଲା ଯିମୁଁ ତା'ର୍ ଜନମ୍ ଦିନ୍ ତାହାକେ ସ୍ଵାଗତ୍ କର୍ବାର୍ ଲାଗି ସେ ରେଷ୍ଟୁରାଣ୍ଟ୍ରେ ପାର୍କିଂର ସୁବିଧା ଭିଲ୍ ଅଛେ ରେଷ୍ଟୁରାଣ୍ଟ୍ କେତେବେଲେ ବନ୍ଦ ହେସି କେତେବେଲେ ଖୁଲ୍ସି ଆଉ ସେ ରେଷ୍ଟୁରାଣ୍ଟ୍ରେ ଟେବୁଲ୍ ସଂଖ୍ୟା କେତେ ଅଛେ ତାର୍ ଟାଇମ୍ ଟେବୁଲ୍ କେତେବେଲେ ଲୋକ୍ କେନ୍ତା ତା'ର୍ ମାନେ ସେନର୍ ଲୋକ୍ କେନ୍ତି କେନ୍ ହିସାବରେ ସେମାନେ ସାହାଯ୍ୟ କରସନ୍ ସେ ରେଷ୍ଟୁରାଣ୍ଟ୍କେ ଆସ୍ଲା ଲୋକ୍ମାନଙ୍କୁ ସେ ସବୁ ଜିନିଷ୍ ଆମେ ପଚରାଲୁଁ ବୁଝଲୁଁ ଯେ ରେଷ୍ଟୁରାଣ୍ଟ୍ଟା ବଢ଼ିଆ ଅଛେ ସଫାସୁତର୍ ଅଛେ ସେନର୍ ଖାଇବାର୍ ପିଇବାର୍ଟା ଭିଲ୍ ବହୁତ୍ ବଢ଼ିଁଆ ସୁବିଧା ଏ ଟାଇମ୍ ଟୁ ଟାଇମ୍ ସେନ ସବୁବେଲେ ସଫାସୁତର୍ ଭିଲ୍ କରାଯାଏସି ଟେବୁଲ୍କେ ସେନ ଖାଇବାର୍ ପିଇବାର୍ ଯେନ୍ ବ୍ୟବସ୍ଥା ଅଛେ ଯେନ୍ସି ଭିଲ୍ ସାମଗ୍ରୀ ଅଛେ ସେ ସବୁ ସାମଗ୍ରୀକେ ସଫାସୁତର୍ କରି ରଖାଯାଏସି ତ ସେ ଜିନିଷ୍ଟା ଆମେ ମ୍ୟାନେଜର୍କେ ନେଇକିରି ପଚରାଲୁଁ ବୁଝଲୁଁ ଆଉଁ ଆମେ ଆମର୍ ଯେନ୍ ଜନମ୍ଦିନ୍ ଯେନ୍ ଡ଼େଟ୍ ଆମେ ଫିକ୍ସ୍ କରିଛୁଁ ସେଦିନ ଆମେ ଯିମୁଁ ଆଉ ସେ ଠିକ୍ ଟାଇମ୍ରେ ଯିମୁଁ ଆଉ ଠିକ୍ ଟାଇମ୍ରେ ଆମେ ଆମର୍ ଜନ୍ମଦିନ୍ଟା ସେ ଜାଗାରେ ଆମେ ମନାମୁଁ ଆଉ ଆସ୍ମୁଁ